ଆମ ପୃଥିବୀରେ ଭାରତର ନାମ ଉଚ୍ଚତମ ଯେତେବେଳେ ନାମ ଆସେ କୃଷି ବ୍ୟବସାୟରେ ତାହେଲେ ତାହା ଆମ ଭାରତର ନାମ ବହୁତ ଉଚ୍ଚରେ ରହିଥାଏ ଭାରତରେ ଧାନ ବହୁତ ମାତ୍ରାରେ ଆଦାୟ କରାଯାଏ ତ ଭାରତରେ କୃଷି କାମ କଲାବେଳେ ଗୋଟିଏ ବାଧାପ୍ରାପ୍ତ ହେଇଥାଏ ଓ ତାହା ହେଉଛି ପାଣିର ସମସ୍ୟା ଆମେ ଓଡ଼ିଶାରେ ରହୁ ଓଡ଼ିଶାର ଗଞ୍ଜାମରେ ଏଠାରେ ପାଣିର ବହୁତ ଅସୁବିଧା ହୋଇଥାଏ ଏଇଠି ଆମେ କୃଷି କାମ କଲାବେଳେ କେବଳ ଗୋଟିଏ ସିଜନ୍ରେ ହିଁ ଗୋଟିଏ ଋତୁରେ ହିଁ ପାଣି ଆମକୁ ମିଳିଥାଏ ଯାହା ଯୋଗୁଁ ଆମେ ଗୋଟିଏ ସମୟରେ ହିଁ ଚାଷ କରିଥାଉ ଆଉ ବାକି ସମୟରେ ଏଠାରେ ଜମି ଗୁଡ଼ିକ ପଡ଼ିଆ ପଡ଼ିଥାଏ ତ ଯଦି ପାଣି ସୁବିଧା ଥାଆନ୍ତା ତାହେଲେ ବହୁତ ମାତ୍ରାରେ ଉତ୍ପାଦନ ଆହୁରି ମଧ୍ୟ ବଢ଼ି ପାରନ୍ତା ଓଡ଼ିଶାରେ ତ ଏହି ଅସୁବିଧା ଯୋଗୁଁ କେବଳ ଗୋଟିଏ ସିଜନ୍ରେ ଆମର ଏଇଠି କାମ ହୁଏ ଆଉ ବାକି ସିଜନ୍ରେ ବିଲ ପଡ଼ିଆ ମଧ୍ୟ ରହିଥାଏ କେତେ ଗୁଡ଼ାଏ ବିଲରେ ମୁଗ କୋଳଥ ହେରିକା ଚାଷ କରାଯାଏ ଆଉ କେତେ ଅଧିକାଂଶ ପ୍ରାୟ ପଡ଼ିଆ ହିଁ ପଡ଼ିଥାଏ ବିଲ ତ ସଙ୍କଟ ପାଣିର ସଙ୍କଟ ବେଳେବେଳେ ଏଇ ବର୍ଷ ତ ବର୍ଷା କମ୍ ହୋଇଥିବାରୁ ବହୁତ ବିଲ ମାନେ ଧାନ ନଷ୍ଟ ମଧ୍ୟ ହେଇଗଲା ବହୁତ ମାନେ ଅସୁବିଧା ହେଲା ମରୁଡ଼ି ପଡ଼ିଲା ଆଉ କେତେ ଗଭର୍ଣ୍ଣମେଣ୍ଟ୍ ମଧ୍ୟ ବେଳେବେଳେ ମରୁଡ଼ି ପଡ଼ିଲେ କିଛି ସ୍କିମ୍ ବାହାର କରିଥାଏ ଲୋକମାନଙ୍କ ପାଇଁ କିଛି ପଇସା ପାଇଁ ଆଉ ତ ନଷ୍ଟ ହେଲେ କୃଷକର ନଷ୍ଟ ହଁ ହୋଇଥାଏ ଅଧିକଂଶ ସମୟ ଆଉ ମରୁଡ଼ି ପଡ଼ିଲେ ଭଲ ଲାଗେନି କେତେ ଲୋକ ତ ଆତ୍ମହତ୍ୟା କରିବାକୁ ମଧ୍ୟ ମାନେ ଚେଷ୍ଟା କରନ୍ତି କିନ୍ତୁ ସେମିତି ହୁଏନି ସାଧାରଣତଃ ଆଜିକାଲି ଗଭର୍ଣ୍ଣମେଣ୍ଟ୍ ବହୁତ ସାହାଯ୍ୟ କରେ ବହୁତ ଅସୁବିଧା ଏତେ ହୁଏନି ପାଣି ଉପରେ ଟିକେ କାର୍ଯ୍ୟ କରିବା ନିହାତି ଆବଶ୍ୟକ ସରକାର